ମତେ ଖେଳ ଖେଳିବାକୁ ଭାରି ଭଲ ଲାଗେ ମୋର ଗୋଟେ ସ୍ୱପ୍ନ ଅଛି କି ମୁଁ ଭଲିବଲ୍ ପ୍ଲେୟାର୍ ହେବି ହେଲା ଖେଳ ଖେଳିବା ହେଉଛି ମୋର ଗୋଟିଏ ସ୍ୱପ୍ନ ଭଲିବଲ୍ ଖେଳିବାକୁ ମତେ ଭାରି ଭଲ ଲାଗେ ଏଥିପାଇଁ ମୁଁ ଭଲିବଲ୍ ଖେଳିବାକୁ ସବୁ ଡିଷ୍ଟ୍ରିକ୍ ଲେବଲ୍ ଷ୍ଟେଟ୍ ଲେବଲ୍ ଯାଏ ଆମ କଲେଜ୍ ବା ଆମ ଗାଁରେ ବି ଯେଉଁ ଯେଉଁ କିଛି ଖେଳ ହୁଏ ଫଙ୍କସନ୍ ଫଙ୍କସନ୍ରେ ସବୁ ପ୍ରକାର ଖେଳ ହୁଏ ସେଥିରେ ମୁଁ ଭଲିବଲ୍ରେ ଭାଗ ନିଏ ମତେ ଭଲିବଲ୍ ଖେଳିବାକୁ ଭାରି ଭଲ ଲାଗେ ମତେ ମୋର ଗୋଟେ ସ୍ୱପ୍ନ ଅଛି କି ମୁଁ ଭଲିବଲ୍ କିଣି ଖେଳିକି ୱିନର୍ ହେଇକି ମୋ ବାପା ମାଆର ସ୍ୱପ୍ନ ପୂରଣ କରିବି ଭଲିବଲ୍ର ୱିନର୍ ହେଲେ ଆମ ଘରେ ସମସ୍ତେ ମାନେ ଖୁସି ହେବେକି ଆମ ପିଲା ହଁ କିଛି ଗୋଟେ କଲା ମୁଁ ମୋ ଷ୍ଟଡ଼ି ଲାଇଫ୍ରେ ମୁଁ ଏନସିସି ବି ନେଇଥିଲି ଏନ୍ସିସିରେ ବହୁତ ଜାଗା ବୁଲିଛି ବୁଲିବା ସହିତ ମୁଁ କ୍ୟାମ୍ପ୍ ମଧ୍ୟ କରିଛି ସେଇ କ୍ୟାମ୍ପ୍ରେ ଆମର ସବୁ ପ୍ରକାର ପ୍ରକାର ହୁଏ ପରେଡ଼୍ ହୁଏ ଖେଳ ହୁଏ ସବୁ ହୁଏ ସେ ଖେଳରେ ମୁଁ ପ୍ରଥମେ ଭଲିବଲ୍ରେ ନାଁ ଦିଏ କାହିଁକିନା ଖେଳ ମୋ ଜୀବନକୁ ଏତେ ଆକୃଷ୍ଟ କରେ ଯେ ମତେ ଭାରି ଭଲ ଲାଗେ ଖେଳିବା ପାଇଁ ଭଲିବଲ୍ ଗୋଟେ ଏମିତି ପ୍ରକାର ଖେଳ ଯେ ମନ ପୁରା ଆନନ୍ଦ ହୋଇଯାଏ ଭଲିବଲ୍ ଖେଳିବା ସମୟରେ ବି ଆମର ଇଞ୍ଜୁର୍ବି ହୋଇଥାଏ ତଥାପି ସେଇଟାକୁ ମୁଁ କେୟାର୍ ନକରି ଖେଳବା ପାଇଁ ଯାଇଥାଏ ଖେଳ ଖେଳି ସେ ଖେଳଟିକୁ ଆମେ ଖେଳିବାକୁ ବିଭିନ୍ନ ଜାଗାକୁ ଯାଇଥାଉ ସେ ବିଭିନ୍ନ ଜାଗାକୁ ଗଲାବେଳେ ଆମେ ବହୁତ ଏନଜଏ୍ବି କରିଥାଉ ଖେଳିବାକୁ ଗଲା ବଳେ ଟ୍ରେନ୍ରେ ଯାଉ ଷ୍ଟେଟ୍ ଲେବଲ୍ ହେଲେ ଟ୍ରେନ୍ରେ ଯାଉ ବସ୍ରେେ ଯାଉ ବାଇକ୍ରେ ଯାଉ ହେଲା ଯାଇକି ପୁରା ଏନଜଏ୍ କରି ଥାଉ ସେଇଠି ସାଙ୍ଗସାଥିମାନେ ଅନ୍ୟ ଅନ୍ୟ ଷ୍ଟେଟ୍ର ପିଲାମାନଙ୍କ ସହ ବି ମିଶି ଥାଉ ଖେଳ ଖେଳି ଥାଉ କରିଥାଉ ଖେଳ ଖେଳିକି ସେଇଠୁ ଇନେ ଜତିକି ଟ୍ରଫି ନେଇକି ଘରକୁ ଫେରି ଥାଉ ଯେତେବେଳେ ଆମେ ଟ୍ରଫି ଆଣିକି ଘରକୁ ଫେରି ଥାଉ ଆମକୁ ସେତେବେଳେ ଭାରି ଆନନ୍ଦ ଲାଭ ହୁଏ ସେ ଖେଳଟି ଭଲିବଲ୍ରେ ଛଅ ଛଅ ଜଣ ବଛାଯାଏ ଟିମ୍ କରାଯାଏ ଆଉ ଦିିନ ଏକ୍ସଟ୍ରା ପ୍ଲେୟର୍ ରଖାଯାଏ ସେଇ ପ୍ଲେୟର୍ରେ ଆମେ ଖେଳି ଥାଉ ସେ ସର୍କଲ୍ ଭିତରେ ହିଁ ଖେଳାଯାଏ ସେ ଗାର ବାହାରୁ ଯଦି ବଲ୍ ଯିବ ତା'ହେଲେ ତମେ ଆଉଟ୍ ହୋଇଯିବ ସେଥିପାଇଁ ଖେଳକୁ ମାନେ ଖେଳ ରୁଲ୍ରେ ସହ ଖେଳି ଆମେ ଆମ ଟିମ୍ରେ ଆମେ ଟିମ୍ରେ ସବୁବେଳେ ଟ୍ରଫି ନେଇକି ହିଁ ଆସି ଥାଉ ହେଲା ମୋର ଗୋଟେ ସ୍ୱପ୍ନ ଅଛି କି ମୁଁ ଭଲିବଲ୍ ପ୍ଲେୟାର୍ ହେବି ସେ ସ୍ୱପ୍ନକୁ ମୁଁ ପୁରା ଓ ସାକାରର କରିବାକୁ ଚାହୁଁଛି ଏଥିପାଇଁ ମୁଁ ସବୁଆଡ଼େ ଆମ ଘରେ ବି ମତେ ବହୁତ ସପୋର୍ଟ କରନ୍ତି କି ହଁ ଯାହା ଖେଳେ ତୋରୁ ସପୋର୍ଟ ତତେ ଆମେ ସପୋର୍ଟ କରୁଥିଲୁ ଯାହା ଖେଳେ ୱିନର୍ ହେ ଟ୍ରଫି ନେଇକି ଆସେ ବୋଲି ଆମ ଘରେ କୁହନ୍ତି ମୁଁ ମୋ ସ୍ୱପ୍ନକୁ ପୁରା କରିବା ପାଇଁ ଖେଳରେ ମତେ ବହୁତ ଭଲ ଲାଗେ ଭଲିବଲ୍ ହେଉଛି ମୋ ଫେଭରାଇଟ୍ ଖେଳ ମୁଁ ସେଇଟା ଖେଳିକି ବହୁତ ଆନନ୍ଦ ଉପଭୋଗ କରିଥାଏ ମନୁଷ୍ୟ ଜୀବନରେ ଗୋଟିଏ ସ୍ୱପ୍ନ ଥାଏ ସିଏ ଯଦି ସେ ଜୀବନ ସାର୍ଥକ ଭିତରେ ସେଏ ଯଦି ସେ ସ୍ୱପ୍ନ ପୁରା କରିପାରିଲା ତା'ହେଲେ ତା ଜୀବନ ସାର୍ଥକ ହୋଇଯାଏ ଏଥିପାଇଁ ମୋର ବି ଗୋଟେ ସ୍ୱପ୍ନ ଅଛି ମୁଁ ବି ସେ ସ୍ୱପ୍ନକୁ ପୂରଣ କରିଛି ଏହି ଖେଳ ଖେଳିବା ଦ୍ୱାରା ମତେ ବହୁତ ଭଲ ଲାଗେ